ସାର୍ ଏଥର ୟୂନିଟେଷ୍ଟରେ ଛୁଆମାନଙ୍କର ରେଜଲ୍ଟମାନେ ଖରାପ ଅଛି ଯେ ସେଟା ନେଷ୍ଟ୍ ଟାଇମ୍ ଯଦି ଭଲ ହେବା ସେଟା ପାରେଣ୍ଟ୍ମାନଙ୍କ ସାଙ୍ଗେ ମିଟିଙ୍ଗ୍ କର୍ବ ଆଉ ଥରେ ରେଜଲ୍ଟ ଭଲ ହେବା ସେଇ ବିଷୟରେ ବସିକିରି କଥା ହଁ ଯେ ହଁ ଟ୍ୟୁସନ୍ ଦେମା ଆଉ ତା'ର୍ ପରେ ଏକ୍ସଟ୍ରା କ୍ଲାସ୍ମାନେ କର୍ମା ସେମାନେ ଭଲ ସେ ଜାନ୍ବେ ସେଇ ବିଷୟରେ ସେମାନକୁ କହିମା ହଁ ସେଟା ସେମାନେ ଭଲ୍ସେ ଆଉ ଟିକେ ଭଲ୍ସେ ଜାନିବେ ସେଇ ବିଷୟରେ ଭଲ ସେ ଟିକେ ପଢ଼ାମା ହଁ ଭଲ୍ସେ ସେଟା ଆଉ କେନ୍ତି ହେଲେ ଆର ଟିକେ ଭଲ ସେ ଟିକେ ପାଠ ଭଲ୍ସେ ଟିକେ ପଢ଼ି କରି ବିଜ୍ଞାନମାନେ ଭଲ ହେବା ସେଇ ବିଷୟରେ ଟିକେ ଉପର କି ଉପର କି ମାନେ ଭଲ ସେ ରେଜଲ୍ଟ ମାନେ ରଖିବେ ସେଇ ବିଷୟରେ ପଢ଼ାମା ସେମାନେ କେନ୍ତା କରି ଭଲ୍ସେ ପଢ଼ି ପୁଢା ପାରିବେ ପରୀକ୍ଷାରେ ଦେଇ କରି ନେଷ୍ଟ୍ ଟାଇମ୍ ଯେନ୍ତା ଆଉ ଥରେ ରେଜଲ୍ଟ ଖରାପ ନାଇଁ ହୋଉଥିବାର କଥା ପାରେଣ୍ଟ୍ ମିଟିଙ୍ଗ୍ ରେ ନେଇ ଗାଡ଼ିଆର୍ନମାନଙ୍କୁ ଡାକି କରି ମିଟିଙ୍ଗ୍ ନାଇଁ କରୁଥିବା କଥା ହଁ ହେଟା କଲେ ଛୁଆମାନେ ଆହୁରି ଭଲ ସେ ପାଠ୍ ପଢ଼ିବେ ସେ ବିଷୟରେ ତାହାକୁ ଆଉ ଟିକେ ଅଧିକା ଭଲ୍ସେ ପଢ଼ାଇବାକେ ଧରି ଘରେ ବି ଆଉ ଟିକେ ଗାଇଡ଼୍ କରିବେ ପଢ଼ା ପଢ଼ିରେ ଟିକେ ଧ୍ୟାନ ଦେବେ ସେଠି ପଢ଼ା ଉପରେ ଧ୍ୟାନ ଦେଇ ସେ ବିଷୟରେ ଆମେ ଟିକେ ତାହାକୁ ଭଲ୍ସେ ଜାନ୍ବେ ରେଜଲ୍ଟମାନେ ଖରାପ ନାଇଁ ହେବା ଥରେ ଭୁଲ୍ କର ଥରେ ଭଲ୍ସେ ଏକ୍ଜାମ୍ ଖରାପ ହେଲେ ଆଉ ଥରେ ସେମାନକୁ କହେମା ହଉ ସେଟା ଭଲ୍ସେ ହଁ ଆଜ୍ଞା ଠିକ୍ ଅଛି ଆଜ୍ଞା ରଖୁଛି